ମୋର ଫିଲିମ୍ ଦେଖେ ହିନ୍ଦୀ ଓଡ଼ିଆ ଦେଖେ ସ ତେଲଗୁ ଫିଲ୍ମ ମୋର ଅଧିକା ପ୍ରିୟ ତେଲଗୁର ମହେଶବାବୁର ଫିଲ୍ମ ଯେତେବେଳେ ଦିଏ ସେତେବେଳେ ମୋତେ ବହୁତ୍ ଭଲ୍ ଲାଗେ କାରଣ ତା'ର ସୁନ୍ଦର ଅଭିନୟ ଏବଂ ସେ ଫିଲ୍ମର ଗୀତଗୁଡ଼ାକ ଏବଂ ଚିତ୍ର ସବୁ ତାଙ୍କର ସି ସିନେରୀ ଏବଂ ସବୁ ସ୍ଥାନ ଭଲ୍ ଲାଗେ ସବୁଠୁ ଭଲ୍ ଲାଗେ ସେ ଫିଲ୍ମଗୁଡ଼ା ମୋତେ ଦେଖିବାପାଇଁ ଏବଂ ମୁଖ୍ୟ କଥା ହେଲା ସେମାନଙ୍କର ଫିଲ୍ମର ଯେତିକି ସବୁ ଖର୍ଚ୍ଚ ହୁଏ ଗୋଟେ ଗୋଟେ ଫିଲ୍ମରେ ଦେଢ଼କୋଟି ଦୁଇକୋଟି ସାଢ଼େ ଚାରିକୋଟି ପାଞ୍ଚକୋଟି ବାହୁବଳି ଗୋଟେ ଏହିଭଳି ସବୁ ଅନେକ ଫିଲ୍ମ ତାଙ୍କର ରିଲିଜ୍ ହେଇଛି ଯେଉଁଟାକୁ ସମସ୍ତେ ଦେଖିଛନ୍ତି ଏବଂ ସେ ଫିଲ୍ମଗୁଡ଼ା ଅତ୍ୟନ୍ତ ଆନନ୍ଦଦାୟକ ଦେଇଥାଏ ଜାଗାର ସ୍ଥାନଗୁଡ଼ାକ ମଧ୍ୟ ଭଲ ଭଲ ନେଇଥାନ୍ତି ସେଥିପାଇଁ ମୋତେ ପସନ୍ଦ ଲାଗେ ତେଲଗୁ ଚଳଚ୍ଚିତ୍ରଗୁଡ଼ାକ